ଆମ ଘରେ ପଶୁ ଗାଈ ଅଛି ଛେଳି ଅଛି କୁକୁଡ଼ା ରଖିଛୁ ଆମେ ଏଇ ତିନିଟା ରଖିଛୁ ଗାଈ ଯେତେବେଳେ ଗାଈର ବର୍ଜ୍ୟବସ୍ତୁ ମାନେ ଗୋବର ଗୋବରକୁ ଆମେ ନଷ୍ଟ କରୁନୁ ଗୋବରକୁ ଆମେ ଗୋଟେ ଗାତ କରିକି ସେଥିରେ ରଖୁଛୁ ଯେପରିକି ଗୋବର ନଷ୍ଟ ନ ହୁଏ ଖତ ହେଇପାରିବ ଗୋବର ପାରିକି ବି ଆମେ ଜାଳିପାରିବୁ ଗୋବର ସାର ବି ହେଇପାରିବ ସେଥିପାଇଁ ମୁଁ ଗୋବରକୁ ନଷ୍ଟ କରୁନୁ ଗୋବରକୁ ଖତ କରିକି ରଖୁଛୁ ତା'ପରେ ହେଉଛି ଛେଳି ଛେଳି ଯେଉଁ ବର୍ଜ୍ୟବସ୍ତୁ ଛେଳିର ଛେଳି ସାକୁ ତାକୁ ରଖୁଛୁ ସାର ଭାବରେ ବ୍ୟବହାର କରୁଛୁ କିମ୍ବା ଛେଳି ପାଖରେ ଯଦି ମଶା ମଶା କାମୁଡ଼ିବା ପାଇଁକା ଧୂଆଁ ବି ଦେଉ ଛେଳି ବର୍ଜ୍ୟବସ୍ତୁ ନଷ୍ଟ ନକରି ଆମେ ସେଇ ବର୍ଜ୍ୟବସ୍ତୁ ସେଇ ଝାଡ଼ାକୁ ଆମେ ଧୂଆଁ ଦେଉ ତା'ପରେ ରହିଲା କୁକୁଡ଼ା କୁକୁଡ଼ା ତ ପ୍ରାୟ ସମୟ ସେ ଝାଡ଼ା ବସେ ଯେଉଁ ସେ ସାର ରକମ୍ ରୁହେ ଏବଂ ସେ ସାର ସବୁ ବିଲ ମାନଙ୍କରେ ପଡ଼େ ଖତ ହେବା ଏଇ ଯେଉଁ ସାର ଭାବରେ ସେ ବିଲମାନଙ୍କରେ ପଡ଼େ ଫସଲ ସାର ପଡ଼ିଲେ ଫସଲ ଭଲ ହୁଏ ଏବଂ ବେଶୀ ଗାଈର ଗୋବର ବେଶୀ ହେଉଛି ସାର ଭାବରେ ଆମେ ବ୍ୟବହାର କରୁ ଯେପରିକି ପ୍ରତ୍ୟେକ ଫସଲରେ ଯଦି ଗୋବର ପକେଇଲେ ତାହା ଭଲ ହୁଏ ଫସଲଟା ଭଲ ହୁଏ ଏବଂ ତାହା ଫଳଟା ଭଲ